ଆମ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ଏବଂ ନେତାମାନେ ଯାହାକି ବି ଜେ ପି ବି ଜେ ଡ଼ି କଂଗ୍ରେସ ଯେମିତି ଆଗରେ ଥିଲା ଆମର ଶାସନ କଂଗ୍ରେସର ଯାହାଫଳରେ ଆମ ଦେଶ ଦିନକୁ ଦିନ ବର୍ବାଦ ହେଇଯାଉଥିଲା କାହିଁକିନା ଗରିବ ଲୋକମାନେ ଗୋଟେ ଜିନିଷ ଖାଇବାକୁ ଗଲେ ତାକୁ ବହୁତ ଦାମରେ କିଣିକି ଖାଇବାକୁ ପଡ଼ୁଥିଲା ଯାହାଫଳରେ ଗରିବ ଲୋକ କି ଆଉ ଚଳି ପାରୁ ନଥିଲା କେଉଁ ଜିନିଷ ଗୋଟେ କିଣିବାକୁ ଗଲେ ତାଙ୍କୁ ବାଧୁ ଥିଲା ଆମର ଏବେ ଯେତେବେଳେ ବି ଜେ ପି ଶାସନ ଆସିଛି ବହୁତ ଲୋକର ଉନ୍ନତି ହେଲା ହେଉଛି ଆଉ ଗରିବ ଲୋକ ବହୁତ ସୁଖରେ ଅଛନ୍ତି ବହୁତ ଜିନିଷ ଫେସିଲିଟି ପାଉଛନ୍ତି ଯାହାଫଳରେ ଗରିବ ଲୋକ ଭଲ ହେଉଛନ୍ତି